ଆମେ ହେଲୁ ଓଡ଼ିଆ ଆମର ମାତୃଭାଷା ହେଲା ଓଡ଼ିଆ ତେଣୁ କରି ମୁଁ ଓଡ଼ିଆ ଭାଷାକୁ ବହୁତ ସମ୍ମାନ ଦିଏ ଆଉ ବହୁତ ଭଲ ଲାଗେ ଅଲଗା ଭାଷା ବି ହିନ୍ଦୀ ବଙ୍ଗଳା ଏସବୁ ଭାଷା ବି ଅନୁବାଦ କରେ ଥରେ ଥରେ ସବୁଠୁ ବେଶୀ ଭଲ ଲାଗେ ଆମର ଓଡ଼ିଆ